ହଁ ମ୍ୟାଡ଼ାମ୍ ନମସ୍କାର ମହାନ୍ତି ମ୍ୟାଡ଼ାମ୍ କହୁଥିଲେ ଆଉ ମୋ ଜ୍ଵରଟା ହୋଇଥିଲା ସେହି ଜ୍ଵରଟା ଭଲ ହେବା ପାଇଁକା ହେଉନି ଆଉ କ'ଣ ଜ୍ଵର ଭଲ ଜମା ହେଉନି ମେଡ଼ିସିନ୍ ଖାଉଛି କିନ୍ତୁ ଭଲ ହେଉନି ମାସେ ହେଲାଣି ମାସେ ଦେଢ଼ ମାସେ ଏଇ ପାଖ ଏଇ ପାଖ ପ୍ରାଇଭେଟ୍ରେ ଦେଖାଉଥିଲି ଟିକେ କରି ହେଉ ଆପଣ କ'ଣ କେଉଁ ଡ଼କ୍ଟର୍ କହିଲେ ଭଲ ହେବ ମେଡ଼ିକାଲ୍ରେ ହେଉ ଆପଣ କେତେବଳେ ଦେଖାହେବେ ଆପଣ ରହୁଛନ୍ତି କେତେବେଳେ ଆଛା ଆପଣଙ୍କ ପାଖରେ ନମ୍ବର୍ ଫମ୍ବର୍ ଅଛି ଆଛା ଏଠି ଭଲ ହୋଇଯିବ ତ ମ୍ୟାଡ଼ାମ୍ ନା ନା ଆଉ କେଉଁଠିକି ଯିବି ମ୍ୟାମ୍ ଯେଉଁ ମେଡ଼ିସିନ୍ ଖାଉଥିଲି ସେଇ ମା ମେଡ଼ିସିନ୍ କିଛି କାମ କରୁନି କ'ଣ ପାଇଁ ସକାଳ ସାତଟାରେ କାଲି ମ୍ୟାଡ଼ାମ୍ ନା ଡକ୍ଟର୍କୁ ଦେଖାଉନଥିଲି ମେଡ଼ିସିନ୍ ଷ୍ଟୋର୍ରୁ ମେଡ଼ିସିନ୍ ଏମିତି ମେଡ଼ିସିନ୍ ଯେଉଁ ଅଛି ଫାର୍ମାସୀ ବାଲା ସେଇ ତାଙ୍କରି ପାଖରୁ ଖାଉଥିଲି ଫାର୍ମାସୀ ଫାର୍ମାସୀ ଫାର୍ମାସୀ ବାଲା ଥିଲେ ନା ଫାର୍ମାସୀ ମାଡ଼ାମ୍ ମୁଁ କାଲି ଆପଣଙ୍କ ଏଇ ଯେଉଁ କାଲି ଟିକେ ପ୍ରୋବ୍ଲେମ୍ ଅଛି ଯାଇପାରିବିନି ଆଉ ଆପଣ ପଅରଦିନ ରହିବେ ନା ମ୍ୟାଡ଼ାମ୍ ମୁଁ କ'ଣ ପ୍ରୋବ୍ଲେମ୍ କ'ଣ ମୁଁ କାଲି ଟିକେ ରହିପାରିବିନି ସଖାଳ ବେଳେ ଏ ଇଭନିଂ ଟାଇମ୍ରେ ଦେଖା ହୋଇପାରିବ ଆପଣଙ୍କର ଆପଣ କେବେ ରିଟର୍ଣ୍ଣ୍ କେବେ ଆସିବେ କେ ତାହେଲେ କ'ଣ କରିବା ମ୍ୟାଡ଼ାମ୍ ମୁଁ ତ କାଲି ଟିକେ ରହି ପାରିବିନି ପ୍ରୋବ୍ଲେମ୍ ଅଛି କ'ଣ କରିବା ରମେଶ ସାର୍ କହିଲେ କିଏ କହିଲେ କେଉଁ ଡକ୍ଟର୍ କହିଲେ କେଉଁଠି ସେ ଦେଖୁଛନ୍ତି ଓ କେ ଓ କେ ମ୍ୟାଡ଼ାମ୍ ହେଉ ମ୍ୟାଡ଼ାମ୍ ରହୁଛି ଆଜ୍ଞା